ବାହାଘରରେ ବହୁତ ମଜା ହୋଇଥାଏ ଯେମିତିକି ବାହାଘରରେ ଅନେକ ଗୁଡ଼େ ବନ୍ଧୁବାନ୍ଧବ କୁଟୁମ୍ୱକୁ ଡକାଯାଏ ଆଉ ଭୋଜି ଭାତ ହୋଇଥାଏ ପୁଅ ଘରୁ ବରଯାତ୍ରୀ ଆସନ୍ତି ଝିଅ ଘରକୁ ନାଚି ନାଚି ମଜାମସ୍ତି କରିକି ଆସନ୍ତି ଭୋଜି ଭାତ ହୋଇଥାଏ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ଭୋଜି ଭାତ ହୋଇଥାଏ ଆଉ ହଁ ସେଇଥିରୁ ହଳଦୀ ବି ହୋଇଥାଏ ନାଚ ଗୀତ ହୋଇଥାଏ ବିିବାହ ପାଇଁ ବିବାହ ସମୟରେ ପୁଅ ଝିଅ ବେଦୀରେ ବସି ହାତଗଣ୍ଠି ପଡ଼େ ଅନେକ ଗୁଡ଼ିଏ ପରମ୍ପରା ସହିତ ହୋଇଥାଏ ଯେମିତିକି ବାହାଘର ସରିବା ସମୟରେ ଝିଅ ମାନେ ଝିଅ ଘର ଲୋକ ବା ଝିଅ ବୋହୂ ନିଜେ କାନ୍ଦେ ତା'ପରେ ଯାଆନ୍ତି ପୁଅ ଘର ଲୋକ ନେଇଯାଆନ୍ତି ତା'ପରେ